ସାଧାରଣତଃ ଆଜିର ସମାଜରେ ଯେଉଁ ଗଣମାଧ୍ୟମମାନେ ଅଛନ୍ତି ସେମାନେ ବହୁତ ଲାଞ୍ଚଖୋର ଯେଉଁଠି ସେମାନଙ୍କର ସୁବିଧା କିମ୍ବା ଟଙ୍କା ଇନ୍କମ୍ ହେଉଥାଏ ସେ ସେହି ଜିନିଷକୁ ଦେଖାନ୍ତି ଆଉ ସବୁ ଜିନିଷକୁ ସେମାନେ ପଛରେ ପକାଇ ଦିଅନ୍ତି ତାକୁ ବି ମୁହଁ ବୁଲାଇ ଚାହାଁନ୍ତିନି ମଧ୍ୟ ଯଦି କୌଣସି ଲୋକର ଘର ପୋଡ଼ିଗଲା କି କୌଣସି ଲୋକର କିଛି ଗୋଟିଏ ଅସୁବିଧାରେ ପଡ଼ିଛି ଆକ୍ସିଡେଣ୍ଟ ହୋଇଗଲା ଗୋଟିଏ ଗରିବ ଲୋକଟେ ଏହି ଜିନିଷଟାକୁ ସେମାନେ ଲୋକଙ୍କ ସାମ୍ନାକୁ ଆଣନ୍ତିନି କିନ୍ତୁ ଯଦି କୌଣସି ନେତା ମନ୍ତ୍ରୀଙ୍କର ପୁଅ ଯଦି କେତେବେଳେ ଘର ପୋଡ଼ିଗଲା ତାର ହେଉଛି କୌଣସି କିଛି ଅସୁବିଧା ହୋଇଗଲା ସେହି ଜିନିଷଟାକୁ ସେମାନେ ଭଲ ଭାବରେ ଦେଖାଇଥାନ୍ତି ଗଣମାଧ୍ୟମ ହେଉଛନ୍ତି ସବୁଠାରୁ ଚତୁର ଲୋକ ସେମାନେ ଆଉ ସେମାନେ ଯଦି ଚାହାଁନ୍ତେ ଯଦି ଜନର ମାନେ ଏକ୍ଚୁଆଲି ଯଦି ସମାଜରେ ଯଦି କୌଣସି ପ୍ରକାର ଉନ୍ନତିମୂଳକ କାର୍ଯ୍ୟ ଯଦି କରିପାରିବେ ସେ ହେଉଛନ୍ତି ଗଣମାଧ୍ୟମ ସେମାନେ ଯଦି ଠିକ୍ସେ ପ୍ରତି ନ୍ୟୁଜକୁ ସମ୍ବାଦକୁ ଲୋକମାନଙ୍କ ପାଖରେ ପହଁଞ୍ଚାଇବା ପାଇଁ ନେତା ମନ୍ତ୍ରୀକି ଆମର ପ୍ରଶାସନ ପାଖରେ ପହଁଞ୍ଚାଇବେ ତାହାହେଲେ ଆମ ସମାଜରେ କୌଣସି ପ୍ରକାର ଅସୁବିଧା ଦେଖା ଦେବ ନାହିଁ ସବୁ ଜିନିଷ ଠିକ୍ ଠିକ୍ରେ ଚାଲିପାରିବ